ମୋର ପ୍ରିୟ ଓଡ଼ିଆ ଲେଖକ ହେଉଛନ୍ତି ଗୋପବନ୍ଧୁ ଦାସ ଯିଏକି ଅଠରଶହ ସତୋସ୍ତରୀ ମସିହା ଜନ୍ମ ଗ୍ରହଣ କରି ଉଣେଇଶିଶହ ଅଠେଇଶି ମସିହାରେ ମୃତ୍ୟୁବରଣ କରିଥିଲେ ସେ ମଧ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ ନାମରେ ପରିଚିତ ସେ ଜଣେ ସମାଜସେବୀ ଏ ସମାଜସେବୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଲେଖକ ଏକାଧାରରେ ସେ ଲେଖକ ଜଣେ ତାଙ୍କ ତାଙ୍କ ଲେଖାରେ ବହୁତ ଲୋକ ଅନୁପ୍ରାଣିତ ହୋଇ ଦେଶ ସେବାରେ ଲାଗି ପଡ଼ିଥିଲେ ସେଇ ସମୟରେ ଏବଂ ସେ ତାଙ୍କୁ ମୁଁ ଏଥିପାଇଁ ପସନ୍ଦ କରେ ଯେ ସେ ଏ ଯାଏଁ ଏକ ଜଣେ ସ୍ୱାଧୀନତା ସଂଗ୍ରାମୀ ହେବା ସହିତ ଏ ଦେଶର କୋଣ କୋଣ କୋଣ ବୁଲି ସମସ୍ତଙ୍କୁ ଦୁଃଖ ଦୁର୍ଦଶାରେ ଠିଆ ହୋଇଛନ୍ତି ସମସ୍ତଙ୍କୁ ସାହାଯ୍ୟ ରୋଗରେ ପୀଡ଼ିତ ଲୋକମାନଙ୍କୁ ନିଜ ହାତରେ ସଫା ସୁତୁରା କରି ତାଙ୍କୁ ଭଲ କରିଛନ୍ତି ତାଙ୍କର କେତୋଟି ଲେଖାର ନାମ ହଉଛି ଆବକାଶ ଚିନ୍ତା ଗୋମହାତ୍ମ୍ୟ ନଚିକେତା ଉପଖ୍ୟାନ କାରା କବିତା ଧର୍ମପଦ ଏବଂ ବନ୍ଦିର ଆତ୍ମ କାହାଣୀ